ହଁ ହଁ ହଁ ହଁ ଏବେ ପନ୍ଦର ଦିନ ଖଣ୍ଡେ ହେବ ଗୋଟେ ନୂଆ ସାରଟେ ଆସିଛି ଆଗରୁ ତ ସେଇ ୟୁରିଆ ଡି ଏ ପି ସାମଲା ସେ ଯାକ ଯାଉଥିଲା ସବୁ ୟୁରିଆ ତ ପ୍ରାୟ ନେଉଥିଲେ ୟୁରିଆ ମାଟିଟା ଟିକିଏ ହାର୍ଡ଼୍ କରୁଥିଲା ଏବେ ଗୋଟେ ଭାଲ ସାର ଆସିଛି ପନ୍ଦର ଦିନ ହେବ ତାହା ପ୍ରାୟ ଲୋକ ନେଉଛନ୍ତି ବ୍ୟୟ ଆମର ଯେଉଁଟା ଏକରଟେରେ ସେଇଟା ସାର ଯେଉଁଟା ଆମର ଦୁଇ ପ୍ୟାକେଟ୍ ପଡ଼ୁଥିଲା ଏଇଟା ପ୍ୟାକେଟ୍ ସାର ପଡ଼ିଲେ ମଧ୍ୟ ତା'ଠୁ ଅଧିକ ଉର୍ବର ଦେଖାଇବ ଖତ ଦେଖାଇବ ଭଲ ସାରଟା ଅଛି ରେଟ୍ଟା ତା'ର ଟିକିଏ ତା'ଠୁ ଡିଏପିଠୁ ଟିକିଏ ଅଧିକ ରହିବ ଡିଏପିଟା ଏବେ ତିରିଶ ଅଛି ଇଏ ପଇଁତିରିଶ ଟଙ୍କା ଆସିବ ଆଉ ନାଇଁ ନାଇଁ ସେଇଟା ଫସଲ ଆଉ ଟିକିଏ ଅଧିକ ରହିବ ପରା ଆମର ଡି ଏ ପି ସାର ଆଗରୁ ଯାଉଥିଲା ଡିଏପିଠୁ ଇଏ ଆଉ ଟିକିଏ କ୍ଵାଲିଟି ସାରଟା ଆଉ ମଞ୍ଜି ମଞ୍ଜି ଅଛି ସବୁ ଆମର ବିନ୍ସ ମଞ୍ଜି ଅଛି ବାଇଗଣ ଟମାଟୋ ସବୁ ଯେତିକି ଆମର ପନିପରିବା ହେଉଛି ସବୁ ପ୍ରକାର ଅଛି କାକୁଡ଼ି ଅଛି ଜହ୍ନି ଅଛି କଲରା ଅଛି ସବୁ ହାଇବ୍ରିଡ଼୍ ଜିନିଷଗୁଡ଼ାକ ଅଛି ଯେତିକ ମଞ୍ଜି ସବୁ ହାଇବ୍ରିଡ଼୍ ମଞ୍ଜି ଏକା ରଖା ହୋଇଛି ବାଇଗଣ ମଞ୍ଜି ହଁ ପ୍ରାୟ ସେଇଟା ଆମର ଶହେ ଗ୍ରାମ୍କୁ ପଡ଼ିଯିବ ପାଖାପାଖି ଷାଠିଏ ସତୁରି ଟଙ୍କା ଖଣ୍ଡେ ପଡ଼ିଯିବ ଆଜି ଆସିବେ ନା କାଲି ଆସିବେ ଆଜି ଆସିବେ କି

ହଁ ହଉ ଠିକ୍ ଅଛି କାଲି କାଲି ମୁଁ ଅଛି ଦୋକାନରେ ଅଲଗା ପିଲା ବି ରହୁଛନ୍ତି ହେଲେ ମୁଁ କାଲି ଅଛି କାଲି ଅଛି ଆପଣ ଯେତେବେଳେ ଆସନ୍ତୁ ଆଉ ଆପଣ ଯେତେବେଳେ ଆସିଲେ ବି ନେଇଯିବେ କାଇଁ ଖରା ଟାଇମ୍ଟା ତ ବେଶୀ ଲେଟ୍ରେ ଆସିଲେ ଘଣ୍ଟେ ବାରଟା ହେଲା ବେଳକୁ ଆମ ଦୋକାନଟା ବନ୍ଦ ହେଇଯାଉଛି ତେଣୁ ଆପଣ ଏଗାରଟା ପୂର୍ବରୁ ଆସିବେ ଦେଖିବେ ଯେଉଁଟା ଯେମିତି ନେବା କଥା ଦେଖିବେ ଆଉ ଦୋକାନ ଛଅଟା ବେଳୁ ହଁ ଖରା ହେଉଛି ତ ଅଧିକ ସମୟ ରହି ହେଉନି ନା ହଁ ହଁ ହଁ ନାଇଁ ସେଇଟା ଆମର ଯେଉଁଟା ଡି ଏ ପି ଯାଉଥିଲା ସେଇଟା ଏକର ପ୍ରତି କୋଡ଼ିଏ ତିରିଶ କିଲୋ ପଡ଼ିଲେ ହୋଉଥିଲେ ଏଇଟା ଏଇଟା ଆମର ତାଠୁ ଆଉ ଟିକିଏ କମ୍ ପଡ଼ିଲେ ବି ହୋଇଯିବ ମିନିମମ୍ ଇଏ କୋଡ଼ିଏ କିଲୋ ହେଲେ ହୋଇଯିବ

ଆଚ୍ଛା

ହଉ ଠିକ୍ ଅଛି ଆପଣ ଆସନ୍ତୁ ଆପଣ ଆସିଲେ ଦେଖିବା ସେ ନୂଆ ସାରଟା ଭଲ ଅଛି ଆଉ ରେଟ୍ ଟିକିଏ ଅବଶ୍ୟ ଦୁଇ ଚାରି ଟଙ୍କା ଅଧିକ ପଡ଼ୁଛି କିନ୍ତୁ ସେ ସାରଟା ଭଲ ହେଉଛି ପ୍ରାୟ ଲୋକ ନେଉଛନ୍ତି ସେଇଟା ତ ଏବେ ପୁରା ପନ୍ଦର ଦିନ ହେବ ଗୋଟେ ଟ୍ରିପ୍ ଆସିଥିଲା ସେ ଆଉ ନାହିଁ କଲି ଆଉ ଗୋଟେ ଟ୍ରିପ୍ ଆସିଛି ତେଣୁ ଆପଣ ସେଠୁ ଆସନ୍ତୁ ଦେଖିବା ଆହୁରି ପନିପରିବା ଯେଉଁଟା ମଞ୍ଜି ନେବେ ସେଗୁଡ଼ା ସବୁ ଦେଖିକି ନେବେ ଆଉ ହଉ ହଉ ଠିକ୍ ଅଛି